ଦେଶ ବିଦେଶରେ ବର୍ତ୍ତମାନ ମୋବାଇଲ୍ ଗେମିଂର ଚାହିଦା ଧୀରେ ଧୀରେ ବଢ଼ିବାକୁ ଲାଗିଅଛି ଆଜିକାଲିର ପିଲାମାନେ ଏବଂ ବୃଦ୍ଧାମାନେ ମଧ୍ୟ ମୋବାଇଲ୍ର ଗେମିଂକୁ ନିଜର ଏକ ଏଣ୍ଟରଟେନମେଣ୍ଟର ମାଧ୍ୟମ ରୂପେ ବ୍ୟବହାର କରି ଆସୁଅଛନ୍ତି ମୋବାଇଲ୍ ଗେମିଂର ଚାହିଦା ସାମଗ୍ରିକ ଗେମିଂ ଶିଳ୍ପକୁ ମଧ୍ୟ ଧୀରେ ଧୀରେ ବହୁତ ଆଗକୁ ବଢ଼ାଇବାରେ ବହୁତ ସାହାଯ୍ୟ କରୁଅଛି ଏହା ମୋବାଇଲ୍ ଗେମିଂ ଦ୍ୱାରା ପିଲାମାନେ ନିଜ ମୋବାଇଲ୍ରେ ଗେମ୍ ଖେଳି ନିଜ ଭିତରେ ରୋଜଗାର ବି କରିପାରୁଛନ୍ତି ଏବଂ ଗେମ୍ ମୋବାଇଲ୍ରେ ଖେଳିବା ଦ୍ୱାରା ସେମାନେ ତାଙ୍କ ଅଜାଣତରେ ବହୁତ କିଛି ଅଜାଣତ ବହୁତ କିଛି ଟେକ୍ନିକ୍ ମଧ୍ୟ ଶିଖିପାରୁଅଛନ୍ତି ଯାହାଦ୍ୱାରା କି ଏକ ମାନବ ସମାଜ ହଉକୁ କିମ୍ବା ଯୁବ ସମାଜକୁ ସେମାନଙ୍କର ମାଇଣ୍ଡକୁ ସେମାନେ ବହୁତ ଭଲ ଭାବରେ ଏକ୍ସରସାଇଜ୍ କରିପାରୁଛନ୍ତି ଏବଂ ନୂଆ ନୂଆ କୌଶଳ ନୂଆ ନୂଆ ଟେକ୍ନିକ୍ ନିଜେ ନିଜେ ଆପଣାଇ ବହୁତ କିଛି ନେଲଜ୍ ଗେନ୍ କରିପାରୁଛନ୍ତି